ମୁଁ ମୋର ଦଶମ ସରିଲାପରେ ରୋଷେଇ ଷ୍ଟାର୍ଟ କରିଥିଲି କି ସେଥିରେ ମୁଁ ଭାତ କରିଥିଲି ଆଉ ଶାଗ କରିଥିଲି ଆଉ ପନିର କରିଥିଲି ତ ମୋତେ ଯେମିତି ବି ମା କହିଥିଲେ ଭାତ କରିବା ପାଇଁ କି ସେମିତି କରିଥିଲି ତ ଭାତକୁ ମାନେ ଫାଷ୍ଟ ପାଣିରେ ବସାଇକି ପାଣି ଗରମ ହେଲା ପରେ ଚାଉଳ ତା'ପରେ ଚାଉଳ ପକାଇ ସରିଲା ପରେ ତାକୁ ସିଝିଲା ପରେ ଗାଳିକି ତାକୁ ତୋରାଣି ବାହାର କରିକି ରଖିକି ତାକୁ ପୁଣି ପଖାଳି ଦେଇକି କରେ ଭାତ କରିଥିଲି ଆଉ ଶାଗ ଯେମିତି କହିଥିଲେ ଯେ ପିଆଜ ଟିକେ ଅଧିକ ହେଲେ ବି ଶାଗଟା ଟିକେ ଭଲ ଲାଗେ ତ ସେଥିରେ ପିଆଜ ଟିକେ ଅଧିକ କରିକି ଶାଗଟା ରୋଷେଇ କରିଥିଲି ଆଉ ତା'ପରେ ପନିର କହିଥିଲେ ପନିର ବି ସେଦିନ ଘରେ ଅଣା ହୋଇଥିଲା ତ ପନିରଟା ବି ରୋଷେଇ କରିଥିଲି ପନିରରେ ଏମିତି କି ପନିରକୁ ଛାଣିକି ତାକୁ ଥଣ୍ଡା ପାଣିରେ ପକାଇକି କରଣ ଥଣ୍ଡା ପାଣିରେ ନ ପକାଇଲେ ସିଏ ହାର୍ଡ଼ ହୋଇଯାଏ ତ ସେଥିପାଇଁ ତାକୁ ଥଣ୍ଡା ପାଣିରେ ପକାଇଲି ଆଉ ପନିରରେ କିଛି ଆଳୁ ବି ପକାଇଥିଲି ତ ସେଥିରେ ସେ ପନିର ବି ମାନେ କାଜୁ ପେଷ୍ଟ ପକାଇକି ପନିର ରୋଷେଇ କରିଥିଲି ମୁଁ ପନିର ରୋଷେଇ କରିଥିଲି ଘରେ ସିଝିଲା ପରେ ଘରେ ଖାଇବାକୁ ଦେଇଥିଲି ତ ଘରେ ଖାଇକି ଖୁସି ହୋଇ ଯାଇଥିଲେ କି ଭଲ ରୋଷେଇ ହୋଇଛି ବୋଲି ତ ମୁଁ ବି ଖୁସି ହୋଇ ଯାଇଥିଲି ଯେ ଫାଷ୍ଟ ଟାଇମ୍ ରୋଷେଇ କରିଥିଲି ନାଁ ତ ମୁଁ ବି ଖାଇକି ସ୍ୱାଦ ଲାଗିଲା ତା'ପରେ ଘରେ ବି ଖୁସି ହେଲେ ମୋର ବି ମାଆ ବହୁତ ପ୍ରଶଂସା କରିଥିଲେ ସେଦିନ ଠୁ ମୋର ରୋଷେଇ ଷ୍ଟାର୍ଟ କରିଥିଲି ଆଉ